ରୋଷେଇ କରିବା ସମୟରେ ଆମେ ହାଣ୍ଡି ସାଧାରଣ ଭାତରେ ଭାତ ହାଣ୍ଡିରେ ରୋଷେଇ କରୁ କଢ଼େଇରେ ତରକାରୀ କରୁ ପ୍ରେସର କୁକରରେ ଡାଲି କରୁଛୁ କଢ଼େଇ ଖରିଗା ଚାମଚ କଢ଼େଇ ଢାଙ୍କୁଣୀ ଏସବୁ ରୋଷେଇ ସମୟରେ ବ୍ୟବହାର ହୁଏ ତାୱାରେ ପିଠା ଭଜା ବି ହୁଏ କଢ଼େଇରେ ତରକାରୀ ଭଜା ଏସବୁ ହୁଏ ହାଣ୍ଡିରେ ଭାତ ରୋଷେଇ ହୁଏ ଏହିପ୍ରକାର ରୋଷେଇ ହୁଏ ସାଧାରଣ କଢ଼େଇ ଚାମଚ ଖରିକା ରୋଷେଇ କଲାବେଳେ ସବୁ ପାଖରେ ରଖିବାକୁ ହୁଏ ରୋଷେଇ କଲାବେଳେ ଏସବୁ ଜିନିଷ ନିହାତି ଦରକାର ରୋଷେଇ କରିବା ପାଖରେ ଏସବୁ ଜିନିଷ ନିହାତି ରହିବା ଦରକାରେ ହାଣ୍ଡି କଢ଼େଇ ଖରିକା ଚାମଚ କଂସା ତାଟିଆ ଏହିସବୁ ରୋଷେଇବେଳେ ବ୍ୟବହାର ହୁଏ